ଆଉ ଅଂଶୁମାନ ସାର୍ ନମସ୍କାର ନମସ୍କାର ହଁ ଆଜ୍ଞା କୁଆଡ଼େ ଯାଇଥିଲେ ଏଇଟା ହଁ ପରା ଏଇ କୋଭିଡ଼୍ଟା ପୁରା ପିଲାମାନଙ୍କୁ ବରବାଦ୍ କରି ଦେଇକି ରଖି ଦେଇଛି ହଁ ନିହାତି ଆଜ୍ଞା ପିଲାମାନଙ୍କ ପାଇଁ ତ କର୍ବାକୁ ପଡ଼ିବ କାହିଁକି ନା ଦେଖନ୍ତୁ ଏଇ କୋଭିଡ଼୍ ଭିତ୍ରେ ପିଲାମାନେ କିଛି ପଢ଼ି ବି ପାରି ନାହାଁନ୍ତି ତ ସେଇଥିପାଇଁ ତାଙ୍କ ପାଇଁ ଗୋଟେ ବ୍ୟବସ୍ଥା କରିବାକୁ ପଡ଼ିବ ତାଙ୍କର୍ ପାଠଟା କେମିତି ରିକଭର୍ ହୋଇ ପାରିବ ପୁରୁଣା ପାଠ କେମିତି ମନେ ପକେଇ ପାରିବେ ସେଇଥି ପାଇଁ ଟିକେ ଚିନ୍ତା କରିବାକୁ ପଡିବ

ମ୍ୟାଥ୍ ବି ହୁଁ ଦେଖନ୍ତୁ ହଁ ପିଲାମାନଙ୍କୁ ଦେଖୁଛନ୍ତି କୋଭିଡ୍ ଭିତରେ ଘରକୁ ସ୍କୁଲକୁ ନ ଆସି କି ଘରେ ହିଁ ବାଇଜୁସ୍ ମାଧ୍ୟମରେ ପାଠ ପଢୁଥିଲେ ଅନଲାଇନ୍ରେ ପାଠ ପଢୁଥିଲେ ପିଲାମାନଙ୍କର ମୋବାଇଲ୍ ନିଶାଟା ଚଢ଼ି ଯାଇଛି ନା ତାଙ୍କର ଏଇ ମୋବାଇଲ୍ ନିଶାଟାକୁ ଟିକେ ଛଡେଇକି କେମିତି ସ୍କୁଲ୍ ଆସିବେ ତା ପାଇଁ ଚିନ୍ତା କରିବାକୁ ପଡ଼ିବ ହଁ ଆମେ ସ୍କୁଲରେ ବି ପ୍ରିନ୍ସିପାଲ୍ଙ୍କୁ କହିକି ଯଦି ଗୋଟିଏ ମିଟିଂ ବି କରିବା

ହଁ ଆଜ୍ଞା ନିହାତି ନିହାତି ଆଜ୍ଞା ହଁ ନିହାତି ତ ନେବାକୁ ପଡ଼ିବ ନା ତାଙ୍କ ବିନା ଆମେ କେମିତି କରିବା ତା' ପରେ ପିଲାମାନଙ୍କର ଯେଉଁ ସବୁ ଅସୁବିଧା ହେଉଛି ସେମାନେ ଏବେ ମୋବାଇଲ୍ରେ ବ୍ୟସ୍ତ ରହୁଛନ୍ତି ତେଣୁ କରି ଆମକୁ ଟିକ୍ ହଁ କଣ କରିବା ସାର୍ ମୋବାଇଲ୍ଟା ସମସ୍ତଙ୍କୁ ବାୟା କରି ଦେଇଛି ଆଉ ହଁ ନିହାତି ହୁଁ ନିହାତି ହୁଁ ହୁଁ ହୁଁ ନିହାତି ନିହାତି ଆଜ୍ଞା ମୁଁ ଭାବୁଥିଲି କିଛି ଆମେ ପ୍ରଥମେ ପ୍ରଥମରେ ସ୍କୁଲରେ ଯଦି ଆମେ ଛୋଟ ଛୋଟ ସ୍ପୋର୍ଟ୍ସ ମାଧ୍ୟମରେ କି ବିଭିନ୍ନ ଖେଳ ମାଧ୍ୟମରେ କି ବିଭିନ୍ନ ପ୍ରତିଯୋଗିତା କରିକି ପିଲାମାନଙ୍କୁ ଆକୃଷ୍ଟ କରି କି ସ୍କୁଲକୁ ଆଣିବା ତାହେଲେ ଧୀରେ ଧୀରେ ସେମାନେ ସ୍କୁଲ୍ ମୁହାଁ ହୋଇଯିବେ ଆଉ ଯଦି ସ୍କୁଲ୍ ମୁହାଁ ଥରେ ହୋଇଗଲେ ତା'ହେଲେ ଆମେ ଏଥର ତାଙ୍କୁ ଭଲ ସେ ପୁଣି ସେ ପୁରୁଣା ପାଠକୁ ବି ପଢ଼େଇ ପାରିବା ଆଉ ତାଙ୍କ ଆଗ୍ରହଟା ସୃଷ୍ଟି କରି କି ଆମେ ପାଠକୁ ମେକଅପ୍ କରି ପାରିବା ହଁ ନିହାତି ତ ସେମାନଙ୍କ ଲାଗି ତ ପୁରା ପୁରି ଚେଷ୍ଟା କରିବାକୁ ହିଁ ପଡ଼ିବ କାରଣ ଏତେ କୋର୍ସ କମ୍ପ୍ଲିଟ କରିଲା ବେଳକୁ ବି ଟାଇମ୍ ଲାଗିବ ଆଉ ସେମାନେ ଏଇ କରୋନା ଭିତରେ ପାଠ ନ ପଢ଼ିକି ତାଙ୍କର ବି ମାଇଣ୍ଡ ଟିକିଏ ନିହାତି ସ୍ଲୋ ହୋଇ ଯାଇଥିବ ହଁ ହଁ କିନ୍ତୁ ଏଥର ତ ସାର୍ ବହି ଆସିଯିବ ନା ଏଥର ବହି ଆସି ଯାଇଛି ତ ଆରାମ୍ ସେ ବହି ପଢ଼ି ପାରିବେ ନିହାତି ନିହାତି ପିଲାମାନଙ୍କୁ ଆଣିବା ପାଇଁ ବହୁତ ଶତ ଚେଷ୍ଟା କରିବାକୁ ପଡ଼ିବ ସାର୍ ହଁ ଆଜ୍ଞା

ଆଜ୍ଞା ସେ'ଥି ପାଇଁ କି ମୁଁ ଭାବୁଥିଲି ଯେ ପ୍ରଥମେ ଆମେ ଯାଇକି ଗାର୍ଡିଆନ୍ କନ୍ସଲ୍ଟ କରିଦେବାଟା ଠିକ୍ ହେବ ହଁ ଗାର୍ଡିଆନ୍ମାନଙ୍କୁ ଯାଇକି ଭେଟିକି ତାଙ୍କ ସହିତ କଥା ହେଇକରି ଯଦି ଆମେ ତାଙ୍କୁ ସ୍କୁଲ୍ ମୁହାଁ କରାଇବା ତାହେଲେ ସେ'ଟା ଆହୁରି ବହୁତ ବଢିଆ ହେବ ବୋଲି ମୁଁ ଭାବୁଛି ସାର୍ ନିହାତି ନିହାତି

ଆଜ୍ଞା ନିହାତି ସାର୍ ତ ସେ'ଥି ପାଇଁ ମୁଁ କହୁଛି ସାର୍ ଆମେ କାଲି ଯେତେବେଳେ ସ୍କୁଲ୍କୁ ଯିବା ସ୍କୁଲ୍ରେ ଆମେ ସେଇ ବିଷୟରେ ପ୍ରିନ୍ସିପାଲ୍ଙ୍କୁ କହିକି ଆମେ ସେ ବିଷୟରେ ପହିଲା ଗୋଟେ ମିଟିଂଟେ କରିଦେବା ହଁ ପିଲାମାନଙ୍କୁ ବି ଡକେଇ ଦେବା ଯାହା ଆମକୁ ସୁବିଧା ହବ ହେଉ ସାର୍ ହଉ କାଲି କଥା ହେବା ସାର୍ ନମସ୍କାର ସାର୍ ନମସ୍କାର ହଁ ସାର୍